କୃଷକମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଟୀକାକରଣ ସୁନିଶ୍ଚିତ କରିପାରିବେ ଯେ ସେମାନଙ୍କ ପଶୁମାନେ ସୁସ୍ଥ ଏବଂ ମନୁଷ୍ୟକୁ ପ୍ରଭାବିତ କରୁଥିବା ରୋଗରୁ ମୁକ୍ତ ଅଛନ୍ତି ଏପରି ହଇଜା ରୋଗ ଅଛି ଯାହା ପଶୁମାନଙ୍କ ଯୋଗୁଁ ଖରାପ ଭାବରେ ଅନ୍ୟ ପ୍ରାଣୀ ସବୁଙ୍କୁ ସଂକ୍ରାମିତ ହୋଇଥାଏ